ହେଲୋ ସାର୍ ମୋର ସାଙ୍ଗ ଦିଲ୍ଲୀରେ ରୁହେ ସେଠାରେ ଏକ କାର୍ଯ୍ୟକ୍ରମ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଁ ଯେ କହିଛି ଏବଂ ସେଥିରେ ଯୋଗ ଦେବା ପାଇଁ ମୋର ପାସ୍ପୋର୍ଟଟି ପାସ୍ପୋର୍ଟର ଆବେଦନ କରନ୍ତୁ ଗ୍ରହଣ କରନ୍ତୁ